କ'ଣ ନେବେ କ'ଣ ଦରକାର ଆପଣଙ୍କର କି ଗହଣା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମର କେତେ ରେଞ୍ଜ ଭିତରେ ନେବା ପାଇଁ ଚାହୁଁଛନ୍ତି କେତେ ମାନେ କେତେ ଟଙ୍କା ଭିତରେ ଆପଣ ନେବା ପାଇଁ ଚାହୁଁଛନ୍ତି ମଙ୍ଗଳସୂତ୍ରଟା ମୁଦି ଠିକ୍ ଅଛି ଠିକ୍ ଅଛି ମୁଦିଟା ଆପଣଙ୍କର ଷ୍ଟୋନ୍ ୱାଲା ଦରକାର ନା କାଷ୍ଟିଙ୍ଗ ବାଲା ଦରକାର କାଷ୍ଟିଙ୍ଗଟା ଆପଣଙ୍କର ଚାଳିଶ ହଜାର ଭିତରେ ଭିତରେ ହେଲେ ହେଇଯିବ ତ ଆପଣ ଆମର ଯେତିକି ଆସିବ ଆପଣଙ୍କର ଆମର ମୁଦି ଆପଣ ଯାହା ଚାହିଁବେ ଆପଣ ଦଶ ଗ୍ରାମର ବି ନେଇପାରିବେ ପାଞ୍ଚ ଗ୍ରାମର ବି ନେଇପାରିବେ ତିନି ଗ୍ରାମର ବି ନେଇପାରିବେ ଯାହା ଯାହା ଆପଣଙ୍କର ମାନେ ବାଛିବେ ସେତିକି ଗ୍ରାମ ଭିତରେ ତ ସେ ଯେତିକି ତା'ର କଷ୍ଟ୍ ଅଛି ବର୍ତ୍ତମାନର ତା'ଉପରେ ଆପଣଙ୍କର ଅଠର ପରସେଣ୍ଟ ଆପଣଙ୍କର ଜି ଏସ୍ ଟି ଲାଗିବ ଆଉ ମେକିଙ୍ଗ ଚାର୍ଜେସ୍ ପାଞ୍ଚ ପରସେଣ୍ଟ ଲାଗିବ ଆପଣ ଯେଉଁଟା ଚଏସ୍ ହେଉଛି ମୋତେ ସେଇଟା କୁହନ୍ତୁ ମୁଁ ତା'ପରେ ଆପଣଙ୍କୁ ଦେଖିକି ହିସାବ କରିକି କହିବି ଆଚ୍ଛା ମଙ୍ଗଳସୂତ୍ର ଦଶ ଗ୍ରାମ ସେଇଟା ବି କାଷ୍ଟିଙ୍ଗର ଦରକାର କି ନା ଷ୍ଟୋନ୍ ୱାଲା ମାନେ ସିମ୍ପଲ୍ ମାନେ ଗୋଲ୍ଡରେ କେମିତିକା ଦରକାର ଗୋଲ୍ଡରେ କାଷ୍ଟିଙ୍ଗ ବାଲା ଆପଣଙ୍କର ଦରକାର ତାରକସୀର କାମ ହେଇଥିବ ତ ସେ ତାରକସୀଟା ଆପଣଙ୍କର ବାଇଶ ଗ୍ରାମ ବାଲା ଦରକାର ନା ଆପଣଙ୍କର ଚବିଶ କ୍ୟାରେଟ୍ ବାଲା ଦରକାର ବାଇଶ କ୍ୟାରେଟ୍ ଚବିଶ କ୍ୟାରେଟ୍ କେଉଁ କ୍ୟାରେଟ୍ରେ ଦରକାର ଆପଣଙ୍କର ଆଚ୍ଛା ଆପଣଙ୍କର କେବେ ଦରକାର ଦୁଇ ତିନି ଦିନ ଭିତରେ ହଁ ପହଞ୍ଚିଯିବ ଆପଣ ବାଛିନେଲେ ଯେଉଁଟା ସେଇଟା କହିଲେ ସେଇଟା ଅର୍ଡ଼ର କରିଲେ ଆମେ ଆପଣଙ୍କୁ ପହଞ୍ଚାଇ ଦେବୁ

ଆଚ୍ଛା ଆପଣଙ୍କର ମୁଦି ମୁଦିଟା କାଷ୍ଟିଙ୍ଗ ୱାଲା

ଠିକ ଅଛି ହଁ ଆପଣ ୟୁଜ୍ କରନ୍ତୁ ବହୁତ ଭଲ ବହୁତ ମାନେ ଆପଣଙ୍କର ବହୁତ ଦିନ ଯିବ ବହୁତ ଭଲ ସମସ୍ତଙ୍କର କଷ୍ଟମର୍ ମାନଙ୍କର ବି ବହୁତ କଷ୍ଟମର୍ ମାନଙ୍କର ବି ଫିଡ଼ବ୍ୟାକ୍ ବି ଆସୁଛି

ଏ ପୂଜା ପାଇଁ ତ ଆପଣ ସେଇଟା ବି ଦେଖିପାରିବେ ତ ବହୁତ ଭଲ ଭଲ କଲେକ୍ସନ୍ ଆମର ଦୋକାନରେ ଅଛି ଆପଣ ଦେଖିପାରିବେ ଏବେ କି ସବୁ ଗହଣା ଉପରେ ଆପଣଙ୍କର ହଲମାର୍କ ତ ଆସୁଛି ଆଉ ତା'ସହିତ ଆପଣ ଗୋଟେ ବର୍ଷ ମାନେ ଆପଣଙ୍କର କିଛି ବି ମାନେ କିଛି ବି ଗହଣା ଉପରେ ଗୋଟେ ବର୍ଷ ଆପଣଙ୍କର ୱାରେଣ୍ଟି ବି ଅଛି ଆପଣ ସେଇଟା ବି ମାନେ ପୁରା ଏକଦମ୍ ରଫ୍ ଆଣ୍ଡ ଟଫ୍ ଭାବରେ ୟୁଜ୍ କରିକି ଆପଣ ସାଟିସ୍ଫାଏ ବି ହେଇପାରିବେ ଆସିକି ଦେଖନ୍ତୁ କିନ୍ତୁ ସବୁ ଗହଣା ଉପରେ ମେକିଂ ଚାର୍ଜେସ୍ ପାଞ୍ଚ ପରସେଣ୍ଟ ରହିବ ଆଉ ଅଠର ପରସେଣ୍ଟ ଆପଣଙ୍କର ଜି ଏସ୍ ଟି ରହିବ କାନଫୁଲ ନେବେ କି କାନଫୁଲ

କାନଫୁଲ ଆପଣଙ୍କର କ'ଣ କାନଫୁଲଟା ଆପଣ ନେବେ ଯେ କେତେ ଦାମ ଭିତରେ ନେବେ କେତେ ଆପଣଙ୍କର ଗ୍ରାମ ଭିତରେ ଦରକାର କେମିତିକା ମାନେ ବ୍ରାଇଡ଼ାଲ୍ ୱାଲା ଦରକାର ଦଶ ଗ୍ରାମ ଆଚ୍ଛା ଆଚ୍ଛା ବହୁତ ବଢ଼ିଆ ବହୁତ ବଢ଼ିଆ ବଢ଼ିଆ ଆମ ପାଖରେ ଅଛି ୟୁନିକ୍ ଡିଜାଇନ୍ ଡେଫିନାଇଟ୍ଲି ଅଛି

ଆପଣ ଦେଖିପାରିବେ ତ ଫାଷ୍ଟ ମୁଁ ମଙ୍ଗଳସୂତ୍ର ହିଁ ଆପଣଙ୍କୁ ଦେଇ ଦେବି ତା'ପରେ ମୁଦି ତା'ପରେ ଆପଣଙ୍କର କାନଫୁଲ ଠିକ ଅଛି ଆପଣ ଚଏସ୍ କରିଦେଲେ ମୁଁ ଆପଣଙ୍କ ପାଖରେ ନେଇ ପହଞ୍ଚିବି ଆପଣ ପେମେଣ୍ଟ କରିଦେବେ ଖାଲି